ହେଲୋ ହେଲୋ ହେଲୋ ହଁ ମୁଁ ସେ ମୋବାଇଲଟେ ଅର୍ଡର୍ କରିଥିଲି ଅଲଗା ମୋବାଇଲ୍ଟେ ପଳେଇ ଆସିଛି ଏଇଟା କି ମୁଁ ତ ମଗେଇଥିଲି ରିଅଲମି ଟ୍ୱେଣ୍ଟି ପ୍ରୋ ମଗେଇଥିଲେ ସେ ରେଡମି ଟେନ୍ ଟେନ୍ ପ୍ଲସ୍ ପଳେଇ ଆସିଛି ଯେମତି କ'ଣ କରିବି ଏଟା ପଇସା ତ ପେ କରିସାରିଛି ନା ଆଗରୁ ନାଁ ପଇସା ପେ କରିସାରିଛି ଯେ କେମିତି କରବି ସେ ପଇସା ମୋତେ ରିଟର୍ନ କରନ୍ତୁ ଟିକେ ମୋବାଇଲ ନେଇଯାଆନ୍ତୁ ଆଉ ମୋର ପଇସା ରିଟର୍ନ କରନ୍ତୁ ମୋବାଇଲ ମୁଁ ଏଇଟା ପଠଉଛି ଆଜ୍ଞା କି କି ଏଁ ଆଉ ସେମାନେ ଚେକ୍ କରିଛନ୍ତି ମୁଁ ଏଇଟା ମୋର ଏଇଟା କରନ୍ତୁ ଆରୁ ମୋର ଏଇଟା କ୍ୟାନସେଲ୍ କରନ୍ତୁ ଫ୍ଲିପକାର୍ଟ ପଇସା କାଟିବେ ଆଗରୁ ମଗାଇଲା ବେଳେ ଅଲଗାଟେ ଆସିବ ନାଇଁ ନାଇଁ ନାଇଁ ନାଇଁ ନାଇ ନାଇଁ ମୋଟେ ଚେଞ୍ଜ୍ କରୁନ୍ତୁ ମୁଁ ଏଇଟା ତ ମଗେଇଥିଲି ଯେଉଁଟା ସେଇଟା ଆସିନି ମୋ ପଇସା ରିଟର୍ଣ୍ଣ କେମିତି କରିବି ଏଇଟା ସେମିତି କେମିତି କରିବି ସବୁ ତ ଯେତେ ଫ୍ଲିପକାର୍ଟ ମଗେଇଲେ ତ ସେମିତି କରୁଛି ଆଉ ଆଉ ମଝିରେ ସେମିତି ମଗେଇଥିଲି ସାମାନଟେ ଅଲଗା ସାମାନ ଦେଇଥିଲା ପ୍ୟାଣ୍ଟ୍ଟେ ମଗେଇଥିଲି ସାର୍ଟ୍ଟେ ଦେଇଛି ଏଟା ତ ସେଇଟା ଛୋଟ କମ ପଇସାର ସେଇଟା ତ ଦିନେ ଦୁଇଦିନ ଲେଟ୍ ହୋଇଗଲା ପଇସା ଏଇଟା ତିନି ଦିନ ନେଇପାରେେ ମୋତେ ଜଲ୍ଦି ଜଲଦି କେମିତି ପଇସା ରିଟର୍ଣ୍ଣ କରିବେ ସେଇଟା କରନ୍ତୁ ମୋବାଇଲ ଡେମେଜଟା ପଠାଇବେ ଆରଟା ପଠାଇବେ ଯେଉଁଟା ପଠେଇବେେ ସେଇଟା ପଠାଇବେ କେମିତି ହେବ

ମୋବାଇଲ ମୋ ରିଟର୍ନ ମୋବାଇଲ୍ ମୁଁ ରଖ ଯେଉଁଟା ସେଟା ପଠାନ୍ତୁ ମୋର ଏଇଟା ପଠେଇ ଦେଉଛି ମୁଇଁ ପଇସା ରିଟର୍ନ୍ କରି ଦିଅନ୍ତୁ ହଁ ମୁଁ ରିଟର୍ନ ଦେଖୁଛି ଫେରେ ଚେକ୍ କରୁଛି ଆଉ ଥରେ ନାଇଁ ନାଇଁ କିଛି ତ ନାଇଁ ଦେଖିବା ମୋର ଗୋଟେ କାମ ମୋର ପଇସା ରିଟର୍ନ କରନ୍ତୁ ଏଟା ନେଇକି ମୁଁ ପଠେଇ ଦେଉଛି କରୁ ଆାଇ ଆଜି ପଠଉଛି ସାଙ୍ଗେ ସାଙ୍ଗେ ପଠଉଛି ହେଲୋ ଶୁଣୁଛନ୍ତି କି ନାହିଁ ସେମିତି ଫ୍ଲିପ୍କାର୍ଟ୍ ହୋଇନପାରେ ମୁଇଁ ଶୁଣନ୍ତୁ ମୋ ଏଇଟା ପଠା ତ ମୁଁ ରଖେ ଏଇଟା ମୁଁ ପଇସା ରଖୁଛି ନା ଜଲ୍ଦି ଜଲ୍ଦି ଜଲ୍ଦିରେ ପଠେଇଦବେ ରଖୁଛି ହେଲା ହଁ ପଇସା ପେ କରିଛି ମୁଁ ଫୋନ୍ ପେ ରେ ପ୍ରଥମେ ପେ ପେ କରିଛି ମୁଁ ତାପରେ ଏଇଟା ହୋଇଛି ଏବେ ହେଲା ମୋତେ ପଇସା ରିଟର୍ନ୍ କରନ୍ତୁ କେତେ ଘଣ୍ଟା ଭିତରେ ତିନି ଘଣ୍ଟା ନା ନାହିଁ ଘଣ୍ଟେ ଭିତରେ ଯେମିତି ହେଉଛି ଦେଖନ୍ତୁ ପୁରା ଏଇଟା କରନ୍ତୁ ମୁଁ ପଠାଉଛି ହେଲା ହଁ ରଖୁଛି ରଖୁଛି